ପୁରାତନ ଯୁଗରେ ଲୋକମାନେ ଚାଷକୁ ନିଜର ଜୀବିକା ଭାବିକି ଗ୍ରହଣ କରୁଥିଲେ କିନ୍ତୁ ବର୍ତ୍ତମାନ ଚାଷ ଗୋଟେ ବ୍ୟବସାୟ ହେଇଗଲାଣି କେମିତି କମ୍ ପରିଶ୍ରମରେ ଅଧିକା ଉତ୍ପାଦନ କରିହେବ ଲୋକମାନେ ସେଇଆକୁ ଭାବିକି ଚାଷ କରୁଛନ୍ତି ସେତେବେଳେ ଥିଲା ଯେ ଆମର ଲୋକମାନେ ଖାଲି ଧାନ ଚାଷ କରୁଥିଲେ କିନ୍ତୁ ବର୍ତ୍ତମାନ ତାକୁ କିଏ ଗହମ ବିରି ମୁଗ କିଏ ପନିପରିବା କିଏ ସବୁପ୍ରକାର ଚାଷ କଲେଣି ଯେହେତୁକି ଭଲ ଉତ୍ପାଦନ କରିକି ଯେଉଁ ସିଜିନରେ ଯାହା ବି ବ୍ୟବହାର କରି କେମିତି ଅଧିକା ଉତ୍ପାଦନ କରି କେମିତି ଅଧିକା ଇନ୍କମ୍ କରିବେ ଯେତେବେଳ ଥିଲା ଲୋକମାନେ ଚାଷ କରୁଥିଲେ କୋଦାଳରେ ହାଣିକି କିମ୍ବା ବଳଦ ଦ୍ୱାରା ହଳ କରୁଥିଲେ କିନ୍ତୁ ବର୍ତ୍ତମାନ ଟ୍ରାକ୍ଟର ପାୱାର ଟିଲର୍ ତାପରେ ରୋଟର୍ ମେସିନ୍ ଯାହା ବି ହେଲାଣି ରୋଟର୍ ମେସିନ୍ ମାନେ ବନ୍ଦ କରି ପନିପରିବା ଚାଷ କରିବା ପାଇଁ ଆଉ ରୋଟର୍ ମେସିନ୍ ପକାଇକି ଗୁଣ୍ଡ କରିକି ବାଦାମ ଚାଷ ହେବ ଆଉ ଟ୍ରାକ୍ଟର ଦ୍ୱାରା ହଳ କରିବେ ଆଉ ବିଭିନ୍ନ ପ୍ରକାରର ସାର ବି ମିଳିଲାଣି ଯାହାକୁ ପକାଇକି ଅଧିକା ଉତ୍ପାଦନ କରିହେବ ତ ସେତେବେଳେ ଏସବୁ ଜିନିଷ ନଥିଲା କିନ୍ତୁ ବର୍ତ୍ତମାନ ବର୍ତ୍ତମାନ ସାର ହିସାବରେ କିନ୍ତୁ ବର୍ତ୍ତମାନ ଦେଖନ୍ତୁ ବିଭିନ୍ନ ପ୍ରକାର ସାର ସେଠି ମିଳିଲାନି ଯେଉଁଟାକି କମ୍ କମ୍ ବିଲରେ ବି ଅଧିକା ଉତ୍ପାଦନ କରିହେବ